ଯୋଗ ଆରମ୍ଭ କରିବାର ଉପଯୁକ୍ତ ସମୟ ହେଉଛି ଆମେ ଯେତେବେଲେ ସ୍କୁଲ୍ରେ ଥିସୁ ଆଉ ଛୋଟ୍ ବେଲୁରୁ ହିଁ ଯୋଗ ଶିଖିବାର୍ କଥା କାରଣ ଏଇ ଛୋଟ୍ ବେଲୁରୁ ଯଦି ବି ଆମେ ଯୋଗ ଶିଖିବା ଷ୍ଟାର୍ଟ୍ କରୁଛୁଁ ବଡ଼୍ ହେଲାପରେ ଆମ୍ କେ ବେଶିକିଛି ମେହନତ୍ ନାଇ ଲାଗ୍ ସି କେ ଆମ୍କୁ ଯୋଗ କାରବାର୍କେ ବେଶିକିଛି ଚିନ୍ତା କରସନ୍ କି ଆଜି ମୁଇଁ ଏଇଟା କରି ନାଇପାରିଲି ବୋଲେ ଗୋଡ଼୍ ହାତ୍ ଟିକେ ପେନ୍ ଦରଜ୍ ଦେସି ସେଇଟା ଯଦି ଆମେ ଛୋଟ୍ ଦିନରୁ ଆମେ ଆରମ୍ଭ କରୁଚୁ ବୋଲେ ଆମର୍ ଲାଗି ବହୁତ୍ ଭଲ୍ ହେ ତାର୍ ବୟସ ହୋଉଚି ଆମେ ଜେନ୍ତା କି ଆଠ୍ ଆଠ୍ ସାତ୍ ବରଷ୍ବରୁ ବି ଆମେ ଯୋଗକରି କରିବାର୍ ଷ୍ଟାର୍ଟ୍ କରିପାରମା ଆଉ ଏଇଟା ସବ୍ କୋନୁ ବହୁତ୍ ଭଲ୍ ଫାଏଦା ଏଇଟା ଦେଶିକି କମ୍ ବୟସ୍ରୁ ଯଦି ଆମେ ଶିଖିଥିମା ତ ଆମ୍କେ ଯେତେବେଲେ ଓଲ୍ଡ୍ ଏଜ୍ ହୋଉଛେ ବେଶି ବରଷ୍ ହୋଉଛେ ସେ ଟାଇମ୍ରେ ଆମର୍ ହାର୍ଟ୍ ଫିଟନେସ୍ଟା ଠିକ୍ ଥିବା ଅଁ ସେ ଟାଇମ୍ରେ ଆମର୍ ଫିଟନେସ୍ଟା ଠିକ୍ ଥିବା ଆଣ୍ଠୁ ଗଣ୍ଠି ଜେନ୍ତା କି ପେନ୍ ହେତେବେଲେ ଜେସି ଚାଳିଶ୍ ବରଷ୍ରୁ ପ୍ଲସ୍ ହୋଇଗଲାପରେ ସେଟା ଯଦି ଛୋଟ୍ ଦିନରୁ ଯୋଗ କରିଆସୁଛୁଁ ସାତ୍ ଆଠ୍ ବରଷ୍ରୁ ଯଦି ଆମେ ଯୋଗକରି ଆସୁଛୁଁ ତ ସେଟା ଆମ୍କେ ନିଜ୍ କେ ହି ଫାଏଦା ହେବା ଓଲ୍ଡ୍ ଏଜ୍ରେ ସବ୍ କନୁ ବହୁତ୍ ବଡ଼୍ ଫାଏଦାଟା ହେଉଚି ଏଇଟା